ଆପଣଙ୍କର ପ୍ରିୟ ସ୍ଇମିଂ ଗନ୍ତବ୍ୟ ସ୍ଥଳ ଉଦାହରଣ ସ୍ୱରୂପ ବେଳାଭୂମି ପୋଖରୀ ଅର୍ଦ୍ଧ ପହଣ ଏବଂ ହେଲା କାହିଁକି ଆପଣଙ୍କ ଜଳ କୌଣସି ନଦୀ ଜଳାଶୟ ଅଛି କି ଯେଉଁଟାରେ ଆପଣ ପହଁରିବାକୁ ଚାହାଁନ୍ତି ହଁ ଆମ ଗାଁରେ ପୋଖରୀ ଅଛି ଏବଂ ସେଇଠି ସୁିମିଂ କରିବାର ଗନ୍ତବ୍ୟ ସ୍ଥଳ ଅଛି